ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ ଖେଳ ମୁଁ ସର୍ବଦା ଏହି ଖେଳଟିକୁ ଆଗ୍ରହ କରିଥାଏ ସେହି ଖେଳ ଖେଳିବା ସମୟରେ ଗୋଟିଏ ଘଟଣା ଘଟିଥିଲା ଯେଉଁଟାକି ମୁଁ ସବୁବେଳେ ବେଳେବେଳେ ଏମିତି ବସିଥିବା ସମୟରେ ସେହି କଥା ମନକୁ ଆସିଥାଏ ଏବଂ ମନେମନେ ହସି ମଧ୍ୟ ଦେଇଥାଏ ସେ ଘଟଣାଟି ହେଉଛି ଆମ ଗାଁର ଆମେ କିଛି ପିଲା ମିଶି ଆମ ଗାଁ ପାଖରେ ଥିବା ପଡ଼ିଆରେ କ୍ରିକେଟ୍ ଆମେ ଖେଳୁଥିଲୁ ମୁଁ ବୋଲିଂ କରୁଥାଏ ଗୋଟିଏ ପିଲା ବ୍ୟାଟିଂ କରୁଥିଲା ମୋ' ବଲ୍କୁ ସେ ବହୁତ ବାଡ଼େଇଲା ମୁଁ ବଲ୍ଟିକୁ ଖୋଜିବା ବାହାନାରେ ଲୁଚାଇ ଦେଇଥିଲି ଖେଳିବାପାଇଁ ବଲ୍ଟିକୁ ସେମାନେ ଆଉ ପାଇଲେନାହିଁ ସମସ୍ତେ ବଲ୍ ଖୋଜିବାରେ ବ୍ୟସ୍ତ ରହିଲେ ମୁଁ କିନ୍ତୁ ବଲ୍ଟିକୁ ଲୁଚାଇଦେଇକି ରଖିଛି ଖେଳ ସମୟ ଯେତେବେଳେ ସରିଗଲା ସେହି ସମୟରେ ମୁଁ ବଲ୍ଟିକୁ ଦେଖେଇଲି ସେମାନେ ସେଠୁ ମୋତେ ମାରିବାପାଇଁ ଗୋଡ଼ାଇଲେ ମୁଁ ଦୋୖଡ଼ିଲି ବହୁତ ଜୋର୍ରେ ଦୌଡ଼ିଲି ଆଉ ବଲ୍ଟିକୁ ଆଣିକି ଆମ ଘରକୁ ମୁଁ ପଳାଇଆସିଲି ତା'ପରେ ଦୁଇ ଦିନ ପର୍ଯ୍ୟନ୍ତ ମୋତେ ଆଉ ଖେଳାଇଲେନାହିଁ କି ମୋ' ସାଥିରେ ଆଉ କେହି ମିଶିଲେନାହିଁ ଏହିଭଳି ସେ ମଜା କଥାଟି ମୁଁ ଯେତେବେଳେ ଅନ୍ୟ ଟାଇମ୍ରେ ବସେ ମୋ' ମନକୁ ଆସିଥାଏ ମନେମନେ ସେହି କଥାକୁ ଭାବି ମୁଁ ହସିଥାଏ